ଗେମ୍ ଖେଳିଲେ ଗ୍ରାମାଞ୍ଚଳର ଲୋକମାନେ ଅଧିକ ପରିମାଣର ଉପକୃତ ହୋଇଥାନ୍ତି ଗୋଟିଏ ଗ୍ରାମରେ ଗେମ୍ କ୍ରିକେଟ କିମ୍ବା ଫୁଟବଲ ଖେଳିଲେ ଅନ୍ୟ ଗ୍ରାମର ଲୋକମାନେ ଆସି ଦେଖିଥାନ୍ତି ଲୋକମାନେ ତାହାକୁ ଦେଖିବା ଦ୍ଵାରା ଖେଳିବାକୁ ତାଙ୍କର ଆକୃଷ୍ଟ ହୋଇଥାଏ ଏ ସେମାନେ ଖେଳିବା ଦ୍ଵାରା ଗ୍ରାମ ଗ୍ରାମ ମଧ୍ୟରେ ଏ ଗେମ୍ର ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଥାଏ ଟୁର୍ଣ୍ଣାମେଣ୍ଟ ହେବା ଦ୍ଵାରା ଯିଏ ଜିତେ ଦୁଇ ଗ୍ରାମରୁ ଯିଏ ଜିତେ ତାକୁ କପ୍ ଦିଆଯାଇଥାଏ ଜିତିବା ଦ୍ଵାରା ସେ ଗ୍ରାମର ଲୋକମାନେ ଆଗକୁ ବଢ଼ି ବ୍ଲକ ସ୍ତରରେ ଖେଳିଥାନ୍ତି ବ୍ଲକ ସ୍ତରରେ ଜିତି ପୁଣି ଷ୍ଟେଟ୍ ତରଫରୁ ଖେଳିଥାନ୍ତି ଏ'ପରି ଖେଳିବା ଦ୍ଵାରା ନିଜ ଗ୍ରାମର ନାଁ ମଧ୍ୟ ଉପରକୁ କରିଥାନ୍ତି ଏବଂ ସାମାଜିକ ସମ୍ପର୍କ ମଧ୍ୟ ସ୍ଥାପନ କରିଥାନ୍ତି